ପଶୁପାଳନ ସହିତ ଆମେ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ କରିଥାଉ ଯେପରିକି ଧାନ ମୁଗ ଗହମ ବିରି କୋଳଥ ଏବଂ ସୂର୍ଯ୍ୟମୁଖୀ ଫୁଲ ମଧ୍ୟ ଚାଷ କରିଥାଉ ଆଉ ବିଭିନ୍ନ ପ୍ରକାରର ସବୁଜ ପନିପରିବା ମଧ୍ୟ ଚାଷ ହୋଇଥାଏ ପଶୁପାଳନରୁ ତ ଅନେକ ଅର୍ଥ ଉପାର୍ଜିତ ହୋଇଥାଏ ଯେପରିକି ସେମାନଙ୍କର ଅଣ୍ଡା କ୍ଷୀର ସବୁକୁ ବିକ୍ରି କରି ଅନେକ ଅର୍ଥ ଉପାର୍ଜନ କରାଯାଇଥାଏ ଏହା ସତ୍ତ୍ଵେ ଯେଉଁ ଚାଷ କାର୍ଯ୍ୟ ହୁଏ ଚାଷ କାର୍ଯ୍ୟରୁ ମଧ୍ୟ ଅମଳ ଫସଲ ଯେପରିକି ସୂର୍ଯ୍ୟମୁଖୀରୁ ତେଲ ବାହାର କରି ଲୋକମାନେ ଆଜିକାଲି ଅଧିକ ଲାଭବାନ ମଧ୍ୟ ହୋଇପାରୁଛନ୍ତି